ହଁ କୁହନ୍ତୁ ହଁ ମେଳା ବୁଲିବାକୁ ଆସିଛି ଆଉ କିଣା କିଣିବା କିଣାକିଣି କରିବ ସବୁ ହଁ ହଁ କସ୍ମେଟିକ୍ ଜିନିଷ ନବା କିଣିକି ଆଉ ଆଉ ଏସବୁ ହଁ କପ୍ ପ୍ଲେଟ୍ ସବୁ ଗ୍ରାମୀଣ ଜିନିଷ ଗୁଡ଼ା ଆସିଛି ସେଇଗୁଡ଼ା ନେବା ହଁ ଆଉ ହଁ ଆଚାର ବଡ଼ି ପାମ୍ପଡ଼ ସବୁ ଆସିଛି ଗାଁ ମାନେ ବରହମପୁରରୁ ସବୁ ବରହମପୁର ପାମ୍ପଡ଼ ସେଇଟା ଆଉ ଆଉ କ'ଣ ଆଉ ଘର ସଜା ଜିନିଷ ଆସିଛି ସବୁ ଆଉ କ'ଣ ଥିଲା ହଁ ହଁ ଆସିଛି ମେଳାରେ ନୂଆ ନୂଆ ଖାଇବା ଜିନିଷ ଆଉ ସୁନ୍ଦର ସୁନ୍ଦର ଜିନିଷ ସବୁ ଆସିଛି କ'ଣ କହିଲେ ଖାଇବା କଥା ଆଉ ଆଉ କ'ଣ ଖାଇବେକି ଲଙ୍କା ଛଣା ଖାଇବ କଟଲେଟ୍ ଲଙ୍କା ଛଣା ଭେଲ୍ପୁରୀ ନା ମଥୁରା କେକ୍ ମଥୁରା କେକ୍ ହଁ ହଁ ହଁ ହଁ ଭଲ ଭଲ ଜିନିଷ ସୁନ୍ଦର ସୁନ୍ଦର ଜିନିଷ ଦେଖିକି ନେବା ସବୁ ଜିନିଷ ଆଉ ହଁ ହଉ ହଉ ଆଜ୍ଞା